ହଁ ହ୍ୟାଲୋ ଲିମା କହୁଛୁ କି ହଁ ତ ଏଇ ବାଙ୍ଗାଲୋର୍ ଯିବି ବୋଲି ବାହାରିଥିଲି ତ ସେ ବରା ପକୋଡ଼ି ଟିକେ ବନଉଛି ସେଇଠି କେଉଁଠି ଜାଗା ଭଲ ଟିକେ ଥିବ ବୋଲେ ଟିକେ ପ୍ରକାଶ କରିକିରି କହିବେ ପାଣି ଏଇ ଆଠ ଟଙ୍କାରେ ବିକୁଛୁ ଆଗରୁ ପାଞ୍ଚ ଟଙ୍କା ଲେଖାଏଁ ବିକୁଥିଲୁ ଏବେ ଟିକେ ରେଟ୍ ବଢ଼ାଇ ଦେଇଛୁ ଭଲ ଆମେ ସଫା ସୁତୁରାରେ ୟେ ବନାଇଛୁ ତ ଗ୍ରାହକ ଟିକେ ଏଇଠି କମ୍ ହେଉଛନ୍ତି ସେଥିପାଇଁ ଆମେ ସିଆଡ଼େ ଯିବୁ ବୋଲି ବାହାରିଛୁ ବାହାରି ଟିକେ ଜାଗା ଟିକେ ଭଲ ପାଣି ଯେଉଁଠି ସୁବିଧା ଟିକେ ଥିବ ସେଇଠି ରୁମ୍ ଭଡ଼ା ନେଇକିରି ଟିକେ ରହିବୁ ବୋଲି ଭାବିଛୁ ହଁ ହଁ ହଁ ଆଉ ଟିକେ ଭଲ ଜାଗା କେଉଁ ଏରିଆ ଟିକେ ଭଲ ଅଛି ତାକୁ ଧରିକିରି ଟିକେ ଯିବୁ ବୋଲି ବାହରିଛୁ ଆଉ ଜଣେ ବି ହଁ ଭଲ ଟିକେ ଜାଗା ଥିଲେ ଭଲ ହୁଅନ୍ତା ଆଜି ହଁ ପାଖ ପୁଖା ଘର ଭଡ଼ା ନେଇଛୁ ଘର ଭଡ଼ା ପାଖ ପୁଖା ଟିକେ ହୁଅନ୍ତା ବଲେ ଟିକେ ଭଲ ହେଇଥାନ୍ତା ଆଉ ୟା ଟିକେ ଦେଖିବେ ଏମିତି ହଁ ପଇସା ପତ୍ର ଟିକେ କ'ଣ କେତିକି ନାଖେ ଭଡ଼ା ନେବେ କ'ଣ ତାକୁ ଧରିକିରି ଆମେ କରିବୁ ବୋଲି କହୁଛୁ ହଁ ସେଲିଂ ଯୋଉ ଜାଗାରେ ଟିକେ ଭଲ ହଉଥିବ ସେ ଜାଗାକୁ ଟିକେ କରିବେ କହିବେ ବୋଲି ଆଉ

ହୁଁ ହୁଁ ହୁଁ ହଁ ହଉ ଠିକ୍ ଅଛି ମୁଁ କହିବି ଫୋନ୍ କରିବି କ'ଣ କହିବେ କ'ଣ ଦେଖୁଥାନ୍ତୁ ଆପଣ ଦେଖିକି ଜାଗା ଦେଖିକି କହିବେ ହଁ ହଉ ହଁ ହଉ ଠିକ୍ ଅଛି